ପାଣିପାଗ ଏବଂ ଅନ୍ୟାନ୍ୟ କାରଣରେ କରି ପରିବର୍ତ୍ତନ ସହିତ କିପରି କରା ଆମେ ଯାହାକି ଚାଷ କାମ କର୍ସୁଁ ଆ ଆମର୍ ଚାଷ କର୍ସୁଁ ଯେରି ଆମେ ନିଜେ ଚାଷ କର୍ସୁଁ ଆମର୍ ବି ଗାଁଥି ହେଇ ଚାରି ପାଞ୍ଚ ଏକର ଅଛି ଜମି ଆମେ ଚାରି ପାଞ୍ଚ ଏକକେରେ ଚାଷ କରସୁଁ ଯେନ୍ତାକି ଧାନ ଚାଷ କନୁ ଧାନ ଚାଷରେ ଯେନ୍ତାକି ଜହ ବର୍ଷା ମାସି ଜହ ବର୍ଷା ହେଇଗଲେ ଆମର୍ ଧାନଟା ପୁରା କ୍ଷତି ହେଇଯାଇସି ଜ ପାନି ଯିବା ସେଇଟା ତାପରେ କ୍ଷତି ହେଇଯିବା ଯେନ୍ତାକି ଆଉ ଯଦି ଠିକ୍ ବର୍ଷା କମ୍ ଟିକେ ଖରା ଟିକେ ଥଣ୍ଡା ରହୁଥିବା ବା ବଲେ ଧାନଟା ଆମର୍ ଠିକ୍ ରହିସି ଧାନ ଆମର୍ ଠିକ୍ ରୁହଲେ ଧାନ ଆମେ ଝହକରିଟା ଆମର ଟିକେ ଧାନ ହେସି ଆମେ ଝକରି ଟିକେ କଆାନି କର୍ସୁଁ ଯେନ୍ତାକି ମାଖନ ଜୋଗାସୁଁ ମାଖନ ଯଗାଲେ ଖରାରେ ଜହ ଖରା ହେଇଯ ବା ବଲେ ପ୍ୟାନ୍ ଦେଇଦବ ବୋଲେ ମାଖନ ଘଷଟା ମରି ଆସି ଖରା ହେଇଗଲେ ଆମେ ପ୍ୟାନ୍ ଦମା ସଖାଲୁ ଉଠିକ ସଖାଳୁ ଖରା ନେଇ ହେଇଥିବାନ ଯହାକି ପ୍ୟାାନ ଦମା ଗଛେ ମାଖନ ଟିକେ ହେବା ଜହ ବର୍ଷା ହେଇବା ମାଖନରେେବେଲେ ମାଖନଟା ତାର୍ ଗଛଟା କୁଇ ହେିବା ଆଉ ଜହ ଖରା ହେଇବା ବଲେ ମୋରଇିବା ବେଲେ ଯଦି ଖରା ଆଉ ବର୍ଷା ଟିକେ ଟିକ ହଉଥିବା ବେଲେ ଟିକ ମାଖନ ଗଛଟା ହେଇବା ମାଖନ ବହୁତଟେ ହେସି ଆର୍ ଆମର୍ ବି ଠିକ୍ ହେସି ତାପରେ ଆମେ ଜୋଗସୁଁ ମୁଖଲି ଜଗ ଆସୁଁ ମୁଖଲି ଜା ଜାଁସି ମୁଖଲି ବିହନ ଜୋଗଁ ମୁଁ ଖରା ଜ ହୋଇଗଲେ ମୁଖଲି ବିହଟା ପୁରା ସେଇ ଅନୁସାରେ ହିଁ ପୁରା ବିଲିଯିବା କୁଇଯିବା କୁଇଯିବା ଆ ଟିକେ ଟିକେ ବର୍ଷା ହେବା କମ୍ କମ ବର୍ଷା ଠିକ୍ ହେବା ବେଲେ ଠିକ୍ ଠିକ ଜାଗାରେ ବର୍ଷା ଠିକ୍ ବେଲକେ ହେବା ବେଲେ ମୁଖୁଲି ବିହନଟା ବଢ଼ିଆଁ ହେସି ମୁଁ ଖଲି ଜହ ଲେଖା ହେସି ଆର୍ ଠିକ ବର୍ଷା ହେବା ଠିକ୍ ଖରା ହେବା ବଲେ ବର୍ଷା ହେଲେ ଠିକ୍ ହେଲେ ମୁଁ ଖଲି ଆମେ ଜହପଏସୁଁ ଯେନ୍ତାକି ବହୁତଟେ ପମୁ ପଇସା ବି ଆମୁ ବହୁତ ପାଇଏସୁଁ ଆମେ ଚାଷ କଲେ ଖୁସି ଲାଗ୍ସି ଆମକୁ ତାପରେ ଆମେ କରସୁଁ ତାପରେ ଆମେ କରସୁଁ ମୁଗ୍ କରସୁଁ ମୁଗରେ ମୁକ ଆମେ ବୁନି ଦେସୁଁ ପ୍ୟାନ୍ ଜ ହେଇଗଲେ ମୁଗଟା କୁହିଯାଇଏସି ତାପରେ ଯଦି ପ୍ୟାନ୍ କମ କମ୍ ବର୍ସିଲା ଖରା ଟିକେ ଟିକେ ଦେଖଲା ବଲେ ମୁଗ୍ଟା ଠିକ ହେସି ତା ମୁଖ ଫ ଆମେ ଫରିଗଲେ ଭଲ କରି ଆମେ ତୁଲସୁଁ ଆଉ ସେଟାକେ ବିକ୍ରି କରି ବହୁତ ଭରା ପଇସା ହେସି ଆମେ ଏଟା ଚାଷୀବାଦ